ନିଶ୍ଚିତ ଭାବରେ ମୁଁ ଏହି ସ୍ଥାନରେ କହିବା ପାଇଁ ଚାହେଁ ଆଉ ପଠାଣି ସାମନ୍ତ ଯିଏକି ଗୋଟିଏ ଆଉ ଜ୍ୟୋତିର୍ବିଜ୍ଞାନୀ ଥିଲେ ଆଉ ତାଙ୍କ ଜୀବନକୁ ଯେତେବେଳେ ଆମେ ମାନେ ଦେଖୁଅଛୁ ଅତି ଆଶ୍ଚର୍ଯ୍ୟ ରୂପେ ଯେ ପ୍ରଭୁ ତାଙ୍କୁ ଗୋଟେ ଦିବ୍ୟ ଆଉ ଜ୍ଞାନ ଦେଇଥିଲେ ଯାହାକି ଆଉ ସେ କିଛି ଖଣ୍ଡିଏ ମାତ୍ର କିଛି ବାଡ଼ି ସାହାଯ୍ୟରେ ସେ ଦୂରର ଜାଗାକୁ ସେ ମାପି ପାରୁ ଥିଲେ ଆଉ ତା'ର ସଠିକ୍ ଉତ୍ତର ସେ ଦେଇପାରୁଥିଲେ ସେଥିପାଇଁ ଆଜି ଆମମାନଙ୍କର ଏହି ପୃଥିବୀରେ ତାଙ୍କର ସେହି ଶିକ୍ଷାଗତ ଏତେ ପ୍ରଚଳିତ ହୋଇଅଛି ଯେ ଆଜି ତାହାଙ୍କର ସେଇ ଶିକ୍ଷା ଅନୁସାରେ ଆଜି ଆମମାନେ ବହୁତ ବଡ଼ ବଡ଼ ଆଉ କାର୍ଯ୍ୟଗୁଡ଼ିକ ମଧ୍ୟ ଆମମାନେ କରିପାରୁଛୁ ସହଜ ଏବଂ ସୁବିଧାରେ ଯାହାକି ପିଲାମାନେ ଯେଉଁମାନେ କି ମାଥମେଟିକ୍ସ ବା ଯେଉଁମାନେ ଜିଓମେଟ୍ରି ଅଧ୍ୟୟନ କରନ୍ତି ଆଉ ସେମାନେ ତାଙ୍କର ସେଇ ଜୀବନୀ ଶୈଳୀ ମଧ୍ୟ ତାଙ୍କର ଜୀବନରେ ପ୍ରଭାବ ପକାଇଥାଏ ଏବଂ ସେ ଅତି ସୁନ୍ଦର ଭାବରେ ଆଉ ସେମାନେ ଆଉ କଷ୍ଟ ବିଷୟକୁ ସେମାନେ ସହଜ ଏବଂ ସୁବିଧାରେ ଆଉ ସେମାନେ ଗ୍ରହଣ କରିପାରିଥାନ୍ତି ଏବଂ ତାର ସଠିକ୍ ଉତ୍ତର ପାଇକି ଗୋଟେ ଜିନିଷକୁ ଆଉ ସେମାନେ ଯେତେବେଳେ ଉଦ୍ଭାବନ କରନ୍ତି ତାହା ଆଉ ତାଙ୍କ ଜୀବନରେ ଗୋଟେ ସୁନ୍ଦର ଭାବରେ ସେ ପ୍ରଭାବକୁ ସେମାନେ ହାସଲ କରିପାରିଥାନ୍ତି